ଆଜିକାଲି ଔଷଧର ମୂଲ୍ୟ ବହୁତ ରହିଛି ଆଉ ଆମେ ଯାହା ରୋଜଗାର କରୁଛୁ ତାହାର ପଚାଶ ପରସେଣ୍ଟ ଭାଗ ଆମର ଔଷଧରେ ଚାଲିଯାଉଛି ଯଦି ଟିକିଏ ବୟସ୍କ ଲୋକ ଘରେ କିଏ ରହିଲା ତା' ପାଇଁ ତ ବେଶୀ ଔଷଧ ଆଜିକାଲି ତ ଚାଳିଶି ଠଉଁ ବର୍ଷ ଡେଇଁଗଲେ ଆମକୁ ଡାଇବେଟିସ ହେଉ ବ୍ଲଡ଼ପ୍ରେସର ହେଉ ଆମର ବିଭିନ୍ନ ପ୍ରକାର ରୋଗ ବାହାରୁଛି ତା ପାଇଁ ଆମେ ରୋଜଗାର ଯେତିକି ନ ହେଉଛି ଖର୍ଚ୍ଚ ମଧ୍ୟ ସେତିକି ହୋଇଯାଉଛି ଆଉ ଆଜିକାଲି ଦୁନିଆରେ ଯେଉଁ ଭଳିଆ ରେଟ ହେଲାଣି ଦାମ ହେଲାଣି ତା'କୁ ନିଜକୁ ଗୋଟିଏ ଔଷଧ କିଣିବାକୁ କିଣି ଖାଇ ବଞ୍ଚିବା କଷ୍ଟକର ଆଜିକାଲି ସରକାର ଟିକେ ମାଗଣା ଔଷଧର ସୁବିଧା କରିଦେଇଛନ୍ତି ବୋଲି ଲୋକମାନେ କିଛି ଆମେ ଗରିବ ଲୋକମାନେ କିଛି ଉପକୃତ ହୋଇପାରୁଛୁ ନହେଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ